ମୋ'ର ମନେ ରହିଥିବା ପାଞ୍ଚଟି ସଂଖ୍ୟା ଦଶରୁ ଦଶଲକ୍ଷ ଭିତରେ ହେଲା ଆଠଶହ ପଚାଶ ପନ୍ଦର ହଜାର ପାଞ୍ଚଶହ ପଚାଶ କୋଡ଼ିଏ ହଜାର ଆଠଶହ ସତୁରି ନଅଶହ ଏକାନବେ ବାର ହଜାର ଛଅଶହ ସତୁରି